ଆଗକାଳରେ ବୋହୁମାନେ ଯେମିତି ଶାଶୁ ଶଶୁରଙ୍କ କଥା ମାନି ଚଳୁଥିଲେ ଏବେ ତ ସେମିତି ନାହିଁ ଯୁଗ ବଦଳିଲାଣି ଆଗରୁ ଝିଅ ବୋହୁମାନେ ଘରେ କବାଟ କୋଣରେ ରହୁଥିଲେ ଥର ରୋଷେଇବାସ କରୁଥିଲେ ସେତିକ ତାଙ୍କର କାମ ଥିଲା ଏବେ ବାହାରକୁ ଯାଇକି ପୁରୁଷମାନଙ୍କ ଅପେକ୍ଷା ଝିଅମାନେ ବୋହୁମାନେ ବି ସବୁ କାମ କଲେଣି ପାଠ ପଢ଼ୁଛନ୍ତି ଝିଅ ପୁଅ ଉଭୟ ସମସ୍ତେ ପାଠ ପଢ଼ୁଛନ୍ତି ଝିଅ ପୁଅ ସମସ୍ତଙ୍କୁ ସମାନ ସରକାର ସମାନ ସୁବିଧା ସୁଯୋଗ ବି ଦେଉଛନ୍ତି ବହି ଖାତାପତ୍ର ସବୁ ଦେଉଛନ୍ତି ଝିଅ ପିଲାମାନେ ଯେତିକ ପଢ଼ୁଛନ୍ତି ପୁଅ ପିଲାମାନେ ବି ପଢ଼ୁଛନ୍ତି ଚାକିରୀ କ୍ଷେତ୍ରରେ ବି ଝିଅ ପୁଅ ସମସ୍ତେ ସମସ୍ତେ ଆଗୁଆ ଆଗରୁ ଯେମିତି ଅସୁରକ୍ଷିତ ଥିଲେ ଏବେ ସମସ୍ତେ ସୁରକ୍ଷିତ ରହିଲେଣି ସେମିତି କିଛି ଅସୁବିଧା ନାହିଁ ସମସ୍ତେ ଝିଅ ପୁଅ ସମସ୍ତେ ରୋଜଗାରକ୍ଷମ ହେଲେଣି କିଏ କେମିତି ଅସୁରକ୍ଷିତ ଥିବେ ନହେଲେ ଅଧିକାଂଶ ଲୋକ ସୁରକ୍ଷିତ ହେଲେଣି